ହ୍ୟାଲୋ ଆପଣ ତୃପ୍ତି ହୋଟେଲର ମାଲିକ କହୁଛନ୍ତି କି ହଁ ଆପଣଙ୍କ ଯେଉଁ ସେ ଡେଲିଭରି ବୟ ଏବେ ଖାଇବା ନେଇଆସିଥିଲା ତାକୁ ମୁଁ କରେ ମୁଁ ତାଙ୍କୁ କ'ଣ ଅନଲାଇନ ପେମେଣ୍ଟ୍ କରିବି ବୋଲି କହିଲି କିନ୍ତୁ ସେ କହିଲେ ମୁଁ ଅନଲାଇନ ପେମେଣ୍ଟ୍ କରିହେବନାହିଁ ସେ କହିଲେ ମୋତେ କ୍ୟାସ୍ ଦିଅ ବୋଲି କହିଲେ କିନ୍ତୁ ମୋ ପାଖରେ କ୍ୟାସ୍ ନଥିବାରୁ ତାକୁ ମୁଁ ଅନଲାଇନ ପେମେଣ୍ଟ୍ କରିବାକୁ କହିଲି କିନ୍ତୁ ସେ ମୋତେ ଅଭଦ୍ର ଭାଷାରେ ଇଆଡ଼ୁ ସିଆଡ଼ୁ କ'ଣ କହିଲେ ଏମିତି କହିଲେ ଆପଣଙ୍କ ହୋଟେଲରୁ କିଏ ଅର୍ଡ଼ର କରିପାରିବ ଅର୍ଡ଼ର କରିବ କରିବ କି ହଁ ଆପଣ ଏବେ ଆପଣଙ୍କ ଡେଲିଭରି ବୟକୁ ବୁଝାଇଦିଅନ୍ତୁ ଯେ ଆପଣଙ୍କ ହୋଟେଲର ଯଦି ଭଲ ଯଦି ଖାଇବା ଅର୍ଡ଼ର ତ ଦେଇକି ଯିବ ସେ ତା ଗ୍ରାହକବି ଭଲ ହେବ କିନ୍ତୁ ଏଠାରେ ଆପଣ ବହୁତ ଖରାପ ବ୍ୟବହାର କରୁଛନ୍ତି ହଁ ସେଥିପାଇଁ ମୁଁ କଲ କରିଥିଲି ହଉ ସାର୍ ରଖ ଏଥର ରହୁଛି